ତିନି ପାଞ୍ଚ ଦୁଇ ହଜାର ଚାରି ଛଅ ବାର ଦୁଇହଜାର ଛଅ ସାତ ଆଠ ଦୁଇହଜାର ଦଶ ବାର ବାର ଦୁଇହଜାର ବାଇଶ ନଅ ଛଅ ଦୁଇହଜାର ଚବିଶ